ମୁଁ ରେଷ୍ଟୁରାଣ୍ଟ୍ରୁ ଗୋଟେ ଖାଦ୍ୟ ଖାଇବା ଅର୍ଡ଼ର୍ କରିଥିଲି ତ ସେ ଆଣିକି ଆମ ଘରେ ଦେଇ ଯାଇଥିଲା ତ ସେ ଖାଦ୍ୟ ମୁଁ ଯେତେବେଳେ ଖୋଲିକି ଖାଇଲି ତ ଭଲ ଲାଗିଲାନି ସେ ଖାଇବା ଭଲ ନ ଥିଲା ମୁଁ ଯେଉଁଟା ମାନେ ଯେଉଁଟା ଅର୍ଡ଼ର୍ କରିଥିଲି ସେଇଟା ତା'ର ଡିଫରେଣ୍ଟ୍ ଆସିଲା ତା ଖାଦ୍ୟ ଟା ସ୍ମେଲ୍ ହେଲା କେମିତି ଗୋଟେ ସ୍ମେଲ୍ ହେଲା ତେଲିଆ ଲାଗିଲା ବହୁତ ସେ ଖାଦ୍ୟ ଟା ତଟକା ବି ନଥିଲା ଖାଦ୍ୟ ଢାଳିବା ପରେ ଏଇ ଜିନିଷ ଦେଖିବା ପରେ ମୋତେ ଗୋଟେ କେମିତି ଲାଗିଲା ତ ମୁଁ ସେଇଟାକୁ କହିଲି କି ସେ ରେଷ୍ଟୁରାଣ୍ଟ୍ ବାଲା କୁ ଫୋନ୍ କଲି କି ମୁଁ କହିଲି ତୁମ ଖାଦ୍ୟ ଆସିକି ଫେରାଇ ନେବ ମୋତେ ଭଲ ଲାଗୁନି ଏ ଜିନିଷ ଗୋଟେ ତେଲିଆ ବାସିଲା ଭଳିଆ କେମିତି ଗୋଟେ ଲାଗୁଥିଲା ତଟକା ବି ସେ ଖାଦ୍ୟ ନଥିଲା ବହୁତ ମସଲା ସେ ଖାଦ୍ୟରେ ଦିଆ ହେଇଥିଲା ମସଲା ଗୁଡ଼ାକ ସବୁ ବାସି ଯାଇଥିଲା ଭଲ ଲାଗୁ ନଥିଲା ସେ ଖାଦ୍ୟ ତ ରେଷ୍ଟୁରାଣ୍ଟ୍କୁ କଲ୍ କଲାରୁ ସେ ମୁଁ ଯାହା ଯେଉଁ ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ଅର୍ଡ଼ର କରିଥିଲି ସେ ରେଷ୍ଟୁରାଣ୍ଟ୍କୁ ପୁଣି କଲ୍ କଲି ତ ସେ ଆସିକି ଖାଦ୍ୟ ପୁଣି ରିଟର୍ନ କରିନେଲେ